ମୁଁ କେବେ ଲମ୍ବା ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇନାହିଁ ମୋତେ ଦୌଡ଼ିବା ପାଇଁ ଭଲ ଲାଗେନି ସେଥିପାଇଁ ମୁଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ନାହିଁ ଲମ୍ବ ଦୌଡ଼ ପ୍ରତିଯୋଗିତାରେ ମୋର ଦୌଡ଼ିବା ପାଇଁ ହିଁ ଇଚ୍ଛା ନାହିଁ ମୁଁ ଦୌଡ଼ି ପାରିବି ନାହିଁ ଦୌଡ଼ ପ୍ରତିଯୋଗିତା ଲମ୍ବ ଦୌଡ଼ ପ୍ରତିଯୋଗିତାରେ ମୋର ଭାଗ ନେବା ପାଇଁ ଇଚ୍ଛା ହିଁ ନାହିଁ ମୁଁ ଦୌଡ଼ି ଦୌଡ଼ିବାର ମୋର ମୋତେ ପସନ୍ଦ ଲାଗେନି ମୁଁ ଦୌଡ଼ି ପାରିବି ନାହିଁ ଲମ୍ବ ପ୍ରତିଯୋଗିତା ହିଁ ମୋତେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସେଥିପାଇଁ ମୁଁ ଲମ୍ବ ଦୌଡ଼ ପ୍ରତିଯୋଗିତା ଯେ ଦୌଡ଼ିବାକୁ ଇଚ୍ଛା କରେନାହିଁ ଏଠି ଦୌଡ଼ ପ୍ରତିଯୋଗିତା ରେ ମୁଁ ଦୌଡ଼ିବା ପାଇଁ ମୋର ସାମର୍ଥ୍ୟ ହିଁ ନାହିଁ ମୁଁ ଦୌଡ଼ ଲମ୍ବ ଦୌଡ଼ ଲମ୍ବା ଦୌଡ଼ ପ୍ରତିଯୋଗିତାରେ ମୁଁ ଭାଗ କେବେ ବି ନେଇନାହିଁ ମୁଁ ଦୌଡ଼ ପ୍ରତିଯୋଗିତା ପାଇଁ ଲମ୍ବ ଦୌଡ଼ ପ୍ରତିଯୋଗିତା ପାଇଁ ଯୋଗ୍ୟ ନୁହେଁ ମୁଁ ଲମ୍ବ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛା କରେନାହିଁ